ମୁଁ ଆଗଲ୍ପୁର୍ ସେହେଲି ଫେନ୍ସି ଷ୍ଟୋର୍କୁ ଯାଇ ବହୁତ ଗୁଡ଼ାଏ ଜିନିଷ ଆଣିଲି ସେଗୁଡ଼ିକ ହେଉଛି ପାୟଲ୍ ମୁଦି ଚୁଡ଼ି ପାୟଲ୍ କାନ୍ଫୁଲ୍ ଇତ୍ୟାଦି ଜିନିଷ ଆଣିଲି ମୁଁ ଗୋଟିଏ କାନ୍ଫୁଲ୍ ଆଣିଥିଲି ସେଥିର ଦାମ୍ ହେଉଛି ଦେଢ଼ଶହ ଟଙ୍କା ସେହି କାନ୍ଫୁଲ୍ର ରଙ୍ଗ ହେଉଛି ହଳଦିଆ ମୋର ଗୋଟିଏ ଡ୍ରେସ୍ ସହିତ ସେହି ହଳଦିଆ ରଙ୍ଗର କାନ୍ଫୁଲ୍କୁ ମେଚ୍ କରିବା ପାଇଁ ଆଣିଲି ଏହି କାନ୍ଫୁଲ୍ ମୋର ବଡ଼ ଭଉଣୀକୁ ବହୁତ ପସନ୍ଦ ଲାଗିଲା